ମୁଁ ଆପଣଙ୍କ ଏଇଠି ଆପଣଙ୍କ ଏଇଠି ଟିକେ ବୁଲିବାପାଇଁ ଭଲ ଜାଗାଅଛି କି କେଉଁଠି ହଁ ହଁ ମୁଁ ଏଇଠି ତାରାତରିଣୀ ଟିକେ ଯାଇଥିଲି ତ ମୁଁ ଆଉ କେଉଁଉଠି ଜାଗା ଦେଖିନି ଟିକେ ଭଲ ଜାଗା ଆଉ କହିପାରିବେ କି ଏଇଠି

ଗୋପାଳପୁର ଟା କଣ ବରହମ୍ପୁର ପାଖରେ ଅଛି କି ହଉ ଓକେ ଓକେ ହଁ କେ ମାନେ ତରା ତାରାତାରିଣୀ ଠୁ ପ୍ରାୟେ କେତେଦୂର ହେବ ଓକେ ଓକେ ଆଉ କଣ କଣ ଅଛି

ଓକେ ଓକେ ଓକେ ଓକେ ଆଉ ଆଉ କିଛି ପ୍ଲେ ପ୍ଲେରେ ଭଲ ପ୍ଲେସ୍ ଏରିଆ ନାହିଁ କି ମୁଁ ଶୁଣିଥିଲି ଏଇଠି କୋଉଠି ତାମ୍ପେରା ହ୍ରଦ ନା କଣ ଗୋଟେ ଅଛି ବୋଲି କହୁଥିଲେ

ଧନ୍ୟବାଦ ମ୍ୟାଡ଼ମ୍ ମ୍ୟାଡ଼ମ୍ ସତ କହିବାକୁ ଗଲେ ଆମେ ଆମେତ ଗଞ୍ଜାମ ଜିଲ୍ଲାର ନୁହେଁ ନା ଆମେ ସମ୍ବଲପୁରରୁ ଆସିଥିଲୁ ଆମେ ଟିକେ ଜାଣିବାକୁ ଚାହୁଁଥିଲୁ କି କଣ କଣ ଅଛି ଆମ ଫ୍ୟାମିଲି ସବୁ ଆସୁଛନ୍ତି ତ ବୁଲିବାକୁ ଧନ୍ୟ ଧନ୍ୟବାଦ ମ୍ୟାଡ଼ାମ୍ ଓକେ